ଟିଭି ଶୋରେ ଗୋଟିଏ ସାର୍କ ଟ୍ୟାଙ୍କ ଦେଉଛି ସୋନି ଟିଭିରେ ମୁଁ ସେଇଟା ଦେଖିଛି ଆଉ ସେଇଟା ମୋର ପସନ୍ଦର ଶୋ ମଧ୍ୟ ଯେଉଁଥିରେ ମୁଁ ଦେଖୁଛି ଯେଉଁ ବ୍ୟବସାୟୀ ମାନେ ବ୍ୟବସାୟ କରୁଛନ୍ତି କିନ୍ତୁ ବାହାରକୁ ନିଜର ବ୍ୟବସାୟକୁ ଦେଖେଇ ପାରୁନାହାନ୍ତି ବା ତା' ବିଷୟରେ ଜଣେଇ ପାରୁନାହାନ୍ତି ଆର୍ଥିକ ଅଭାବରୁ ବଢ଼େଇ ପାରୁନାହାନ୍ତି ସେମାନଙ୍କ ପାଖରେ ସାର୍କ ଟ୍ୟାଙ୍କ ଗୋଟିଏ ବହୁତ ଭଲ ମାଧ୍ୟମ ଆଉ ସେହି ମାଧ୍ୟମରେ ସେମାନେ ନିଜର ପାରିଦର୍ଶିତା ଦେଖେଇ ପାରୁଛନ୍ତି ଆଉ ଯେଉଁମାନେ ସେଇଠି ବିଚାରପତି ଅଛନ୍ତି ସେମାନେ ସେମାନଙ୍କ ସାହାଯ୍ୟ କରିବାର ବି ମାଧ୍ୟମ ଦେଇପାରୁଛନ୍ତି ତେଣୁ ଏଇଟା ଗୋଟିଏ ବ୍ୟବସାୟ ଭିତ୍ତିରେ ବହୁତ ଭଲ ଯୋଜନା ସରକାରଙ୍କର ଆଉ ଭଲ ପଦକ୍ଷେପ ମଧ୍ୟ